ଆଉ ଆପଣ ମତେ ଆଜି ଟିକିଏ ବରା ଓ ପିଆଜି ଦେଇପାରିବେ କି ମୁଁ ଭାବୁଥିଲି ବରାରୁ ପଚାଶଟା ପିସ୍ ଆଉ ପିଆଜିରୁ ପଚାଶଟା ପିସ୍ ନେଇଥାନ୍ତି ଆପଣଙ୍କର ତ ଦୋକାନ ମୁଁ ସବୁବେଳେ ଦେଖୁଛି ଏମିତି ହିଁ ସବୁ ଭିଡ଼ ଲାଗିକି ରହୁଛି ସମସ୍ତେ ଆପଣଙ୍କ ଦୋକାନ ନାଁଟା ହିଁ ନେଉଛନ୍ତି ଯେତେବେଳେ ବି କିଣିବା କଥା କିଛି ଆସୁଛି ତ ସେଥିପାଇଁ ଭାବିଲି ଆପଣଙ୍କ ଦୋକାନକୁ ଆସିବି ଆଜି ବି ସେମିତି ଭିଡ଼ ତ ମୁଁ ଭାବୁଛି ପଚାଶଟା ବରା ପଚାଶଟା ପିଆଜି ନେବି ଗରମ ଗରମ ଅଛି ତ ଆଜ୍ଞା ଆଉ ଆପଣଙ୍କର ଗରମ ଗରମ ମିଳିଯିବ ତ ମାନେ ଏବେ ମୋର ଦରକାର ନାହିଁ ମୋର ବାରଟା ସୁଦ୍ଧା ମୁଁ ଆସିକି ନେଇଗଲେ ହେବ ଆଜ୍ଞା ଆଉ ଆପଣଙ୍କର ସିଙ୍ଗଡ଼ା ହେବ କି

ଏବେ ମୁଁ ଭାବୁଥିଲି ଏବେ ସିଙ୍ଗଡ଼ା ନେଇକି ଯାଇଥାନ୍ତି ପରେ ଆସିକି ବରା ଓ ପିଆଜି ନେଇକି ଯାଇଥାନ୍ତି ସିଙ୍ଗଡ଼ା ଏବେ ଦଶ ପିସ୍ ଦରକାର ବେଶୀ ନାହିଁ ଆଉ ଆଡ଼ଭାନ୍ସ କେତେ ଦେବି କୁହନ୍ତୁ ଆପଣଙ୍କର ପୁରା ପଇସାଟା କେତେ ଆଉ ଆଡ଼ଭାନ୍ସ କେତେ ଦେବି ଟିକିଏ କହିଦିଅନ୍ତୁ

ନା ହଉ ଠିକ୍ ଅଛି ସେମିତି ଆଜ୍ଞା ଆଉ ତା'ହେଲେ ବାରଟାବେଳକୁ ଜିନିଷ ତା'ହେଲେ ରେଡ଼ି ହେଇଯାଇଥିବ ଭଲକଥା ମୁଁ ବାରଟାବେଳକୁ ଆସିକି ନେଇଯିବି ଆଜ୍ଞା ଆଜ୍ଞା ଠିକ୍ ଅଛି ହଉ ତା'ହେଲେ ଏବେ ମତେ ବରାଟା ପ୍ୟାକ୍ କରିକି ସରି ସିଙ୍ଗଡ଼ାଟା ପ୍ୟାକ୍ କରିକି ଦେଇଦେବେ